ଆମ ରାଜ୍ୟରେ ବହୁ ପ୍ରକାରର ପରିବହନ ବ୍ୟବସ୍ଥା ରହିଅଛି ଯେପରିକି ବସ୍ ଟ୍ରେନ୍ କ୍ୟାବ୍ ମଧ୍ୟ ବୁକ୍ କରିହେବ ତା'ସହିତ ଆମ ରାଜ୍ୟରୁ ବାହାରକୁ ଯିବା ପାଇଁ ଏୟାର୍ପୋର୍ଟ ମାନେ ପ୍ଲେନ୍ର ବି ବ୍ୟବସ୍ଥା ଅଛି ବସ୍ ଟ୍ରେନ୍ ଆଦି ଖୁବ୍ ଭଲ କିନ୍ତୁ ଜେନେରାଲ୍ ଯେଉଁ ସବୁ ସୁବିଧା ଅଛି ସେଠାରେ ପାଇଖାନା ଆଦି ଖୁବ୍ ଅସ୍ଵଚ୍ଛ ହୋଇଥାଏ ଦର ହିସାବରେ ନେଉଥିବା ଟଙ୍କା ହିସାବରେ ଲାଗେ ନାହିଁ ସେତିକି ପ୍ରଯୁଜ୍ୟ ବୋଲି ଏବଂ ଯେଉଁ ମୋ ସାଇକେଲ୍ ସୁବିଧାଟି ଅଛି ତାହା ଗ୍ରାମାଞ୍ଚଳରେ ବେଶୀ କାର୍ଯ୍ୟକାରୀ ହୋଇପାରେ ତ ତାହାକୁ ସହରାଞ୍ଚଳରେ ନ ରଖି ଗ୍ରାମାଞ୍ଚଳରେ ଦେବାଟା ଖୁବ୍ ବେଶୀ ଭଲ ଏହିଭଳି କିଛି ସୁବିଧା ଯୋଗାଇଦେଲେ ସରକାର ଖୁବ୍ ଆମେ ସରକାରଙ୍କ ପାଖରେ ଖୁବ୍ ଉପକୃତ ହେଇପାରିବୁ